କଲମ କାଗଜରେ ଲେଖିବାକୁ ବହୁତ ଭଲ ଲାଗେ କାହିଁକି ନା ଆମେ ଯେତେବେଳେ ପାଠ ପଢ଼ୁଥିଲୁ ସେତେବେଳେ ସବୁ କଲମ କାଗଜରେ ସବୁ ଲେଖାପଢ଼ା ଚାଲିଥିଲା ସେଥିରେ ଆମକୁ ଲେଖିବାକୁ ବି ଭଲ ଲାଗୁଥିଲା ଆଉ ଆମର ଅକ୍ଷର ବି ଭଲ ହେଉଥିଲା କିନ୍ତୁ ଏବେ ଆମକୁ ଏଇ ଯୋଉ ଆସିଗଲା ମୋବାଇଲ୍ ଇଣ୍ଟର୍ନେଟ୍ ଲ୍ୟାପଟପ୍ ଯୁଗ ସେଥିରେ ସବୁ ପିଲାମାନେ ପାଠ ପଢ଼ୁଛନ୍ତି ଲେଖାପଢ଼ା କରୁଛନ୍ତି କିନ୍ତୁ ଯେତେ ଯାହା କଲେ ବି ଆମକୁ କାଗଜ କଲମଠୁ ଇଏ ଲ୍ୟାପଟପ୍ ଇଣ୍ଟର୍ନେଟ୍ ସେବା ଏଥିରେ ଏତେ ପସନ୍ଦ ଲାଗୁନାହିଁ କାହିଁକି ନା ଇଏ ନେଟ୍ ଥିଲେ ହେବ ନହେଲେ ହେବ ନାହିଁ କିନ୍ତୁ ଆମ କାଗଜ କଲମ ଯଦି ଥାଆନ୍ତା ସେଥିରେ ଆମେ ଯେତେବେଳେ ଚାହିଁବା ଯାହା ଚାହିଁବା ଆମେ ଲେଖିପାରୁଥିବା ସବୁ ପଢ଼ିପାରିବା କିନ୍ତୁ ଏଇ ଯୋଉ ମୋବାଇଲ୍ ଇଣ୍ଟର୍ନେଟ୍ ଲ୍ୟାପଟପ୍ ଚାଲିଛି ସେଥିରେ ଆମକୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି ତେଣୁ ଆମେ ସବୁବେଳେ ଚାହିଁବା କାଗଜ କଲମ ସହିତ ସମ୍ପର୍କ ରଖିବା କାଗଜ କଲମରେ ଲେଖିବା ତାହା ଆମକୁ ବହୁତ ଭଲ ଲାଗିବ ଆଉ ଆଜିକାଲି ଯୋଉ ଇଣ୍ଟର୍ନେଟ୍ରେ ସବୁ ସିଷ୍ଟମ୍ ଚାଲିଛି ଆଗରୁ ତ ସେମିତି ନଥିଲା ତେବେ ବର୍ତ୍ତମାନ ଯୋଉ ଆମର ଭାବନା ବି ଗୋଟେ ଲେଖିବା ଆମେ ଲେଖିପାରିବା ବହି କାଗଜ କଲମ ନେଇ କିନ୍ତୁ ଆଗରୁ ଏବେ ଯୋଉ ଇଣ୍ଟର୍ନେଟ୍ ଚାଲିଛି ସେଥିରେ ଆମକୁ ବହୁତ ଅସୁବିଧା ହେଉଛି ତେଣୁ ପିଲାମାନେ ବି ଯୁଗ କ୍ରମେ କାଗଜ କଲମଠୁ ସମ୍ପର୍କ ଦୂରେଇ ରଖିଲେଣି କାହିଁକି ନା ଆଜିକାଲି ସବୁବେଳେ ଇଣ୍ଟର୍ନେଟ୍ ଚାଲିଛି ମୋବାଇଲ୍ ଚାଲିଛି ଲ୍ୟାପଟପ୍ ଚାଲିଛି ତେଣୁ କାଗଜ କଲମକୁ ପ୍ରାୟ ପିଲାମାନେ ବି ମଧ୍ୟ ଭୁଲିଗଲେଣି ସବୁବେଳେ ଇଣ୍ଟର୍ନେଟ୍ ସହିତ ସମ୍ପର୍କ ରଖୁଛନ୍ତି କିନ୍ତୁ କାଗଜ କଲମ ଯେ କି ଭଳିଆ ଜିନିଷ ତା'କୁ ପିଲାମାନେ ବି ଭୁଲି ଯାଉଛନ୍ତି ତେଣୁ ଆମେ ଚାହିଁବା ସବୁବେଳେ କାଗଜ କଲମ ସହିତ ସମ୍ପର୍କ ରଖି ଭଲ ଲେଖାପଢ଼ା କରିବା ଆଉ ପସନ୍ଦର ଆମେ ସବୁ କିଛି କରିପାରିବା ତେଣୁ ଆମର ଏଇ ମୋବାଇଲ୍ ଲ୍ୟାପଟପ୍ ଏଥିରେ ବହୁତ ଅସୁବିଧା ହେଉଛି ଆଉ ସେଇ ଜିନିଷକୁ ପିଲାମାନେ ଆଜିକାଲି ବୁଝିପାରୁ ନାହାନ୍ତି କିନ୍ତୁ ଆମେ ଚାହିଁବା ସବୁବେଳେ ସେଇ କାଗଜ କଲମ ସହିତ ସମ୍ପର୍କ ରଖି ଲେଖାପଢ଼ା କଲେ ଆମର ସବୁଠୁ ଭଲ ହେବ